ଛୋଟ ଛୋଟ ବ୍ଲକ ଅନୁଚାୟୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ମଧ୍ୟରେ ପର୍ଯ୍ୟାସ୍ତ ସହଯୋଗ ଏବଂ ସମସ ନ୍ୟାୟ ସମସ୍ୟାର ସମାଧାନ ରାଜ୍ୟ ରାଜ୍ୟ କିପରି ଏଇଟା ଯେଉଁ ପ୍ରକାର ସମାଧାନ ହୋଇଥାଏ ତାହା ବିଷୟରେ ମୁଁ କହିବାକୁ ଚାହୁଁଛି ଯାହାକି ଛୋଟ ଛୋଟ ବ୍ଲ ସରକାର ଯେମିତି ଆମକୁ ସୁବିଧା ସୁଯୋଗ ଦେଇଥାନ୍ତେ ତାହା ବିଷୟରେ ମୁଁ କହିବାକୁ ଚାହୁଁଛି ଯାହାକି ଛୋଟ ଛୋଟ ବ୍ଲକ ଅନୁଯାୟୀ ଗୋ ଗୋଟେ ଗୋଟେ ବ୍ଲକକୁ ଉପ ଉପକାର କୌଣସି ପ୍ରକାର ସ୍ୱଚ୍ଛ ସେବାରେ କୌଣସି ସମସ୍ୟା ର ସମାଧାନ କରିବା ପାଇଁ ବ୍ଲକମାନଙ୍କର ଛୋଟ ଛୋଟ ଡାକ୍ତରଖାନା ମାନ ପ୍ର ପ୍ରତିଷ୍ଠା କରିଦେଇଥାନ୍ତି କା କାରଣ ଆମେ ଯେ ପ୍ର ଯାହାକି ଆମେ ଅସୁବିଧାରେ ପଡ଼ିନଥାଉ ତାହା ପାଇଁ ଏଇଟା କୁହାଯାଇଛି ଆମ କରାଯାଇଛି ଗୋଟେ ଗୋଟେ ବ୍ଲକରେ ଗୋଟେ ଗୋଟେ ଡାକ୍ତରଖାନା ରହିବା ଉଚିତ୍ ଯାହାକି ଆମେ ଆମ ଆଉ ଯେଉଁ ପୁରୁଣାକାଳିଆ ଚିକିତ୍ସା ଯାହାକି ଚେରମୂଳି ଦ୍ୱାରା ଆମେ ବଞ୍ଚି ନ ଥାଉ ମାନେ ଆଗକାଳରେ ସେ ପ୍ରକାର ମଣିଷ ଥା ଥିଲେ ମାନେ ବ୍ୟକ୍ତି ଥିଲେ ଯାହାକି ପୂର୍ବରୁ ସେମାନେ ଆମର ଚିକିତ୍ସା କରିବା କରୁଥିଲେ ଏବଂ ଏବର ଯୁଗରେ ଯାହାକି ଏମାନେ ଡାକ୍ତରଖାନା ଦ୍ୱାରା ସେମାନେ ଜାଣିପାରୁ ଜାଣିପାରିଥାନ୍ତି ଯାହାକି ଡାକ୍ତରମାନେ ବିଭିନ୍ନ ରୋଗକୁ ସେମାନେ ଦେଖିକି କହିପାରନ୍ତି ଓ ଏହି ଦ୍ୱାରା ସେ ଲୋକକୁ ସେମାନେ ଭଲ ଚିକିତ୍ସା ମଧ୍ୟ ଦେଇଥାନ୍ତି ଏହି ଏହି ସର ସରକାର ଏହା ଏହି ହଁ ଏହି ଡାକ୍ତରମାନଙ୍କୁ ସେମାନେ ଆଗକୁ ଆଣି ଆମର ବଞ୍ଚିବାର ଶୈଳୀ ସେମାନେ ଶିଖାଇ ଦେଇଛନ୍ତି ଯାହାକି ଆମେ ଆମର ଯେପଟିକି ଦୁର୍ଗ ଅଞ୍ଚଳ କାର୍ଯ୍ୟ ଆମେ ଯେଉଁ ସ୍ୱାସ୍ଥ୍ୟ ସୁସ୍ଥ ନିଜ ସ୍ୱାସ୍ଥ୍ୟ ନିଜ ସ୍ୱାସ୍ଥ୍ୟକୁ ଆମେ ରଖି ମାନେ ଭଲ ଭାବରେ ରଖି ନ ଥାଉ କାରଣ ଦୁର୍ଗ ଅଞ୍ଚଳ ଦ୍ୱାରା ଆମର ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ସେ ସେ ଦୁର୍ଗମ ଅଞ୍ଚଳ ଦ୍ୱାରା ଆମର ନିଶ୍ୱାସରେ ପ୍ରଭାବ ପକାଇ ଦେଇଥାଏ କାରଣ ଆମେ ନିଶ୍ୱାସ ପ୍ରଶ୍ୱାସ ଛାଡ଼ିଥାଉ ଯାହାକି ନିଶ୍ୱାସ ଛା ଆମେ ଯେତେବେଳେ ନିଶ୍ୱାସ ନେଇଥାଉ ସେ ଆମକୁ ଗଛ ଦ୍ୱାରା ନିଶ୍ୱାସ ଦେଇଥାଉ ମାନେ ଗଛ ଆମକୁ ନିଶ୍ୱାସ ନବାରେ ସାହାଯ୍ୟ କରିଥାଏ ଆଉ ପ୍ରଶ୍ୱାସ ଛଡ଼ିଲେ ଯାହାକି ସେଇଟା ଦୁରମ ଦୁର୍ଗମ ଅଞ୍ଚଳକୁ ପଳାଇ ଥାଏ ଯାହାକି ଆମେ ଯଦି କୌଣସି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରିଥାଉ ତା'ହେଲେ ନାଳ ଗୁଡ଼ିକରେ ବି କାର୍ଯ୍ୟ କରିଥାଉ ତା'ହେଲେ ନାଳ ଗୁଡ଼ିକର ଅସ୍କିଆ ଜିନିଷ ଆମେ ବାହାର କରିଥାଉ ଯାହାକି ଆମେ ବହୁତ ଦୂରକୁ ନେଇ ଫୋପାଡ଼ି ଥାଉ ବହୁତ ଦୂରରୁ ଯଦି ଆମେ ପାଖ ତଳରେ କେଉଁଠି ନିଆଁ ଲଗାଇକି ତାକୁ ଝିଙ୍କ ଦେଇ ମାନେ ନିଆଁ ଲଗାଇ ଥାଉ ତା'ହେଲେ ସେହି କଳାଧୂଆଁ ମାନେ କଳାଧୂଆଁ ଦ୍ୱାରା ସେଇଟା ବହୁ ଜାଗାରେ ପ୍ରଭାବିତ କରିଥାଏ ଛୁଆକେ ଆକାଶରେ ଯାଇକି ବର୍ଷା ଦ୍ୱାରା ତଳକୁ ଆସିଥାଏ ଆମେ ଏହା ଜାଣିଥାଉ କିନ୍ତୁ ଆମେ ଜାଣିଛୁ କି ଆମର ଆମର ସେଇ ଦୁର୍ଗମ ଅଞ୍ଚଳ ଦ୍ୱାରା ଆମେ କାର୍ଯ୍ୟ କରିବା ଦ୍ୱାରା ଆମର ନିଜର କ୍ଷତି ହଉଛି ଆମେ ଜାଣିପାରି ନ ଥାଉ କାରଣ ସେଠି ଦୁର୍ଗମ ଅଞ୍ଚଳ ଦ୍ୱାରା ସେଇ ଯେଉଁ ନଳାରେ ବହୁତ ପରିମାଣରେ ଜୀବ ଜ ଜୀବ ଥାଏ କାରଣ ଆମେ ଆଖି ଆ ଆମେ ଆଖିରେ ଦେଖି ନ ପାରୁ ସେଇଟା ଡାକ୍ତରମାନେ ଦେଖିକି ଜାଣିଥାନ୍ତି ତାହା ଦ୍ୱା ଯଦି ଆମେ କୌଣସି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରିଥାଉ ତା'ହେଲେ ଆମେ ହାତରେ ଗ୍ଲୋଭ୍ସ ମୁଁ ବ୍ୟବହାର କରିବା ଦରକାର ଉଚିତ ଥାଏ କାରଣ ସେହେ ସେ ଗ୍ଲୋଭ୍ସ ଦ୍ୱାରା ଆମକୁ କୀଟାଣୁ ରୋଗ ହୋଇ ନ ଥାଏ କାରଣ କୀଟାଣୁ ଏତେ ହାତରେ ଲାଗି ନ ଥାଏ ଆଉ ସୋନିଟାଇଜର୍ ଯାହାକି ମେଡ଼ିକାଲ୍ ମାନେ ଡାକ୍ତରଖାନାର ଡାକ୍ତରମାନେ ଆମକୁ କହିଥାନ୍ତି ଯେ ସେଇ ହାତ ଯେମିତିକି ଖାଇବା ପୂର୍ବରୁ ସେଇ ହାତ ସଫା କରିକି ଖାଅ ଯାହାକି ଆମ ପେଟର ରୋଗ ବା ରୋଗ ହେଇ ନ ଥାଏ ସେଇ ପ୍ରକାର ଜିନିଷ ମାନେ ଏଇଟା ଆମକୁ ବହୁତ ପରିମାଣରେ କ୍ଷତିକାରକ ହୋଇଥାଏ ଦୁର୍ମହ ଅଞ୍ଚଳରୁ ଆମେ ଖାଦ୍ୟ ଖାଇବା ଦ୍ୱାରା ଆମର ସେ ପେଟରେ ହାତ ଦ୍ୱାରା ପେଟରେ ହିଁ ଯାଏ ସେ ରୋଗ ତ ଆମେ ମାନେ ଆମେ ନିଜକୁ ସୁରକ୍ଷିତ କରିବା ପାଇଁ ଆମେ ସାନିଟାଇଜର୍ ହାତର ଗ୍ଲୋଭ୍ସ ପିନ୍ଧିବା ଦରକାର ଯଦି ଆମେ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରିଥାଉ ଯଦି ଆମେ ଘରେ ବି ଆମ କାର୍ଯ୍ୟ କରିଥାଉ ତା'ହେଲେ ଆମେ ସାନିଟାଇଜର୍ ବ୍ୟବହାର ବ୍ୟବହାର କରିବା ଉଚିତ ଦରକାର ଥାଏ